ମୁଁ ମୋର ଆପଏଣ୍ଟମେଣ୍ଟ ଛାଡ଼ିବା ବେଳେ ମୋର ଘର ମାଲିକ ମୋତେ ସିକ୍ୟୁରିଟି ଡିପୋଜିଟ୍ ଫେରସ୍ତ କରି ପୂର୍ବରୁ ସେ ସମୟ ପାଇଁ ଅନୁରୋଧ କରୁଛନ୍ତି ମୁଁ ସେତେବେଳେ ବିଦ୍ୟୁତ ଡିପାର୍ଟମେଣ୍ଟ ଵାଲାଙ୍କୁ କଲ୍ କରି ବିଦ୍ୟୁତର ରିଡ଼ିଙ୍ଗ ପାଇଁ ଲଗାଇବି ଏବଂ ମିଟରରେ କେତେ ବିଦ୍ୟୁତ ରିଡ଼ିଙ୍ଗ ଆସିଛି ସେଇଟା ଜାଣିବା ପାଇଁ ମୁଁ ବିଦ୍ୟୁତ ଡିପାର୍ଟମେଣ୍ଟକୁ କଲ୍ କରି ଡକାଇ ସବୁ କଥାବାର୍ତ୍ତା କରି ମୁଁ ମୋର ଘର ମାଲିକଙ୍କୁ ବିଦ୍ୟୁତ୍ ବିଲ୍ର ଡିପୋଜିଟ୍ ଦେବି